ଚାକିରି କରିବା ଦ୍ବାରା ବହୁତ୍ ବହୁତ୍ ଲୋକଙ୍କୁ ବହୁତ୍ ପ୍ରକାର୍ ସୁବିଧା ଅଛି ବହୁତ୍ ପ୍ରକାର୍ ସୁବିଧା ଅଛି ଚାକିରି କରିବା ଦ୍ୱାରା ଯେନ୍ତା ହଲେ ବି ଇନକମ୍ ଇନକମ୍ ଗୋଟେ ଥିଲେ ସବୁଆଡ଼ୁ ଭଲ୍ ହେସି ଏବ ବଡ଼ ପରିବାର୍ ହଉ କି ଛୋଟ୍ ପରିବାର୍ ହଉ ଇନକମ୍ କେତେବେଲେ ଦରକାର୍ ଥିବା କେତେବେଲେ ନେଇଁ ବି ଥିବା ଦରକାର୍ ଥିଲେ ବଡ଼୍ ପରିବାର୍ ଏନ୍ତା କେତେବେଲେ ସୁବିଧା ଥିବ ଅସୁବିଧା ଥିବା ସେଥିଲାଗି ଚାକିରି ଗୋଟେ କରୁଥିଲି ଯେ ନାଡ଼ୁ ପଇସା ଦୁଇ ପଇସା ଇନକମ୍ ହେବା ଏ ଖର୍ଚ୍ଚ ବାର୍ଚ୍ଚ ବି ଏନ୍ତା ସେ ନାଇ ସେ ଚାକିରି ଦ୍ୱାରା ଏକା ଚଲେ ସରିଗେସି ଆରୁ ଚାକିରି ଚାକିରି ଗୋଟେ କରୁଥିଲେ ଯେନ୍ତା ବି ହଉ ପଇସା ଥିଲେ ନ ଥିଲେ ଯେହେଁ ଆଡ଼ୁ ଗୋଟେ ହଉ ଇନକମ୍ ଥିଲେ ଗୋଟେ ସୁବି ଧାକି ସବକ୍ ସବକ୍ ଲାଗି ସେ ଗରିବ୍ ହଉ କି ବଡ଼୍ ଲୋକ୍ ହଉ କି ଛୋଟ୍ ପରିବାର୍ ହଉକି ବଡ଼୍ ପରିବାର୍ ହଲୁ ବଡ଼୍ ପରିବାର୍ ଲ୍ ହଉ ସୁବିଧା ଗୋଟେ ଆଜି ଯେତେବେଲେ ଗୋଟେ ଲୋକ୍ ଚାକିରି କରିଥିବ ବୋଲେ ସେ ନ୍ ସେଥି ଲାଗି ବୋଲି ଏ ଚାକିରି ପଇସା ତ ଅଛି ବୋଲି କିନା ଗୁଟେ ଲୋକ୍ ମାନ୍ ବି ଗୋଟେ ଚିନ୍ତା ଟିକେ କମି ଯାଇସି ଯେତେ ହେଲ୍ ପଇସା ଗୋଟେ ଯେଣେ ଆଡ଼ୁ ବି ଇନକମ୍ ହଉଥିଲେ ଚିନ୍ତା ଟିକେ କମି କମ୍ କମି ଯାସିଆ ଆରୁ ଭଲିକି ନା ରହିସନ୍